ହଁ ମୁଁ ସମସାରେ ପଡ଼ିିଥିଲି କ'ଣ ସମସ୍ୟା ମୋ ପଟା ପାଇଁ ମୁଁ ଯାଇଥିଲି ଓକିଲ ପାଖରେ ଏଫିଡେବିଟ୍ କରିବା ପାଇଁଁ ସେଇଠି ମୁଁ ସେ ସମସ୍ୟାର ସମାଧାନ ବି ଓକିଲ ପାଖରେ ସେ କରି ଆସିଲି ତା' ପଛେ ମୋ ମୋବାଇଲ ଗୋଟେ ହଜିଥିଲା ପୋଲିସ ପାଖରେ ବି ମୁଁ ସେ ଯାଇକିନା କମ୍ପ୍ଲେନ୍ ଲେଖିଥିଲି ସେ ମୋବାଇଲ ତ ଆଉ ମିଳିନାହିଁ ଏବେ ବି ଏମିତି ବି ସମସ୍ୟାରେ ଅଛି ଆଉ ପଞ୍ଚାୟତରେ ଚାଉଳ କାର୍ଡ଼ ପାଇଁ ପାଇନଥିଲି ପରେ ମୁଁ ସେ ପଞ୍ଚାୟତରେ ସରପଞ୍ଚ କହିକିନା ମୁଁ ସେ ଚାଉଳ କାର୍ଡ଼କୁ ମୁଁ ଆଦାୟ କରିଛି ମୋତେ ମିଳିଛି ଆଉ ମୋ ପଟ୍ଟା ଜମି ପଟ୍ଟା ପାଇଁ ତହସିଲ ମୁଁ ଯାଇଥିଲି ତା'' ପଛେ ତହସିଲଦାର ସେ ମୋ ଜମି ସବୁ ଇଏ କରିକି ନ ମାପ ଯାପ କରିକିନା ମୋତେ ପଟ୍ଟା ବି ଦେଇଛନ୍ତି ମୁଁ ଏଥିର ମୁଁ ତହସିଲଦାର ପାଖରେ ବି ଉପକୃତ ହେଇଛି